ମୁଁ କାହାପାଇଁ ଉପହାର ଭାବରେ କୌଣସି ଗଦ୍ୟ କବିତା ଲେଖି ନାହିଁ ମୁଁ ବି ଜାଣିନି ସେ ବିଷୟରେ ମୋର ବି ସେତେ ଜ୍ଞାନ ନାହିଁ ତେଣୁ ଗଦ୍ୟ କବିତା ମୁଁ କିଛି ବି ଲେଖି ନାହିଁ